ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏହି ଭାଷାକୁ ନେଇ କାରଣ ଯେତେବେଳେ ଗୋଟିଏ ଅନ୍ୟ ସହରକୁ ସେମାନେ ଯାଉଥିଲେ

ପରିବର୍ତ୍ତନ ଆସି ଯାଇଛି ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଭାଷାର କହୁଥିବା ଲୋକମାନେ ବସବାସ କରିଲେଣି ଏହାଦ୍ୱାରା ଆମର ଓଡ଼ିଆ ଲୋକମାନେ ବିଭିନ୍ନ ପ୍ରକାର ଭାଷା ଶିଖିବାକୁ ଲାଗିଲେଣି ଯାହାଦ୍ୱାରା ଅନ୍ୟ ସହରକୁ ଗଲେ ତାଙ୍କୁ କୌଣସି ଅସୁବିଧାର ଆଉ ସମ୍ମୁଖୀନ ହେବାକୁ ପଡ଼ୁନାହିଁ